ଆମ ଖୋର୍ଦ୍ଧା ଜିଲ୍ଲାରେ ବହୁତ ଗୁଡ଼େ କଳକାରଖାନା ଗଢ଼ି ଉଠିଛି ଯେଉଁଥିରେକି ଆମର ଗାଡ଼ି ମଟର ଯିବା ଆସିବା ଯିବା ଆସିବା କରୁଛନ୍ତି ଯେଉଁଥିରେକି ପରିବେଶ ଆମର ଦୂଷିତ ହେଉଛି ଆଉ ଆମକୁ ପରିବେଶକୁ ଦୂଷିତର ଭଲ ରଖିବାକୁ ହେଲେ ଗଛ ଲଗାଇବାକୁ ପଡ଼ିବ ଏବଂ ଆମର ରାସ୍ତାର କାମ ଚାଲୁଛି ରାସ୍ତା କାମ ଚାଲିବା ଦ୍ଵାରା ଗଛପତ୍ର କଟା ଯାଉଛି ଆଉ କଟା ଯିବା ଦ୍ୱାରା ପରିବେଶ ଦୂଷିତ ହେଉଛି ଜଳବାୟୁ ଦୂଷିତ ହେଉଛି ସମ୍ମୁଖୀନ ହେଉଛି ତେଣୁ କରି ରାସ୍ତା ଦୁଇ ପାର୍ଶ୍ଵରେ ଗଛ ଲଗାଇବା ନିହାତି ଜରୁରୀ ପରିବେଶକୁ ରୋକିବା ପାଇଁ ହେଲେ ଏବଂ ଆମର ଖୋର୍ଦ୍ଧା ଜିଲ୍ଲାରେ ବହୁତ ପ୍ରକାର ବହୁତ ପ୍ରାକୃତିକ ମନ୍ଦିର ଅଛି ଯେଉଁ ମନ୍ଦିରକି ଆମର ପୂର୍ବପୁରୁଷ ମାନଙ୍କର ମନ୍ଦିର ଯେଉଁଥିରେ ଆମେମାନେ ଆଜି ତାକୁ ଦେଖିପାରୁଛେ ତାଙ୍କ କଥା ବି ମନେ ପକାଇପାରୁଛେ ତେଣୁ କରି ଆମର ମନ୍ଦିର ଗୁଡ଼ିକ ବହୁତ ଭଲ ମନ୍ଦିର ଅଛି ଯେଉଁଥିରେକି ଆମର ଲିଙ୍ଗରାଜ ମନ୍ଦିର ହେଉ ବା ଧଉଳି ମନ୍ଦିର ହେଉ ଧଉଳି ହେଉ ବା ଉଦୟଗିରି ହେଉ ସେଗୁଡ଼ିକ ସଜାଇକି ରଖିବାକୁ ପଡ଼ିବ ଭାଙ୍ଗିଯାଉଛି ତାକୁ ମରାମତି କରିବାକୁ ପଡ଼ିବ ମରାମତି ନକଲେ ସେଗୁଡ଼ା ଧୀରେ ଧୀରେ ଭାଙ୍ଗିଯିବ ତେଣୁକରି ଆମେମାନେ ତାଙ୍କୁ ସଜାଡ଼ିବା ନିହାତି ଆବଶ୍ୟକ